କାର୍ଯ୍ୟ କରି ଯିବା ସମୟରେ ଆମେ କାର୍ଯ୍ୟ କଲା ପରେ ବନ୍ଦ କରୁ ଏବଂ ଯୋଉ ସାଙ୍ଗସାଥି ହୋଇ ଥାଉଁ ତାଙ୍କ ସହିତ ବସି ରୋଷେଇ କଲା ସମୟରେ ହେଉ କିମ୍ବା ରେଷ୍ଟ୍ ସମୟରେ ହେଉ ବସିକି ଯୋଉ ଗପସପ କରୁ କିମ୍ବା ଏଇ କୀର୍ତ୍ତନ କରୁ ନାମ ନାମ କରୁ ଯୋଉ ଯୋଉଠିକି ଖୋଳତାଳ ଥିବ ସେଇଠି ଖୋଳତାଳ କରିକି ନାମ ସଂକୀର୍ତ୍ତନ ଟିକେ କରୁ ବଡ଼ ଖୁସିରେ ଏବଂ ବେଳେବେଳେ ଆମେ ଭଜନଫଜନ ବି କରି ଆନନ୍ଦରେ ରହିଥାଉ